ବର୍ଷକ ବାର ମାସ ଏବଂ ଛଅ ଋତୁ ସେଗୁଡ଼ିକ ହେଉଚି ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ଏବଂ ବସନ୍ତ ମୁଖ୍ୟତଃ ଆମେ ଚାରୋଟି ଋତୁକୁ ଅନୁଭବ କରିଥାଉ ଏହି ଋତୁ ଗୁଡ଼ିକରେ ଆମେ ବିଭିନ୍ନ ଋତୁ ଗୁଡ଼ିକରେ ଆମେ ଗଛମାନଙ୍କର ବିଭିନ୍ନ ପ୍ରକାରର ସତର୍କତା ଅବଲମ୍ବନ କରିବା ଦରକାର ତାଙ୍କ ଧ୍ୟାନ ଦେବା ଦରକାର ଯେପରିକି ଗ୍ରୀଷ୍ମ ଋତୁରେ ବର୍ଷାର ଅଭାବ ବହୁତ ଥାଏ ସେଥିପାଇଁ ଗଛ ଗୁଡ଼ିକ ବହୁତ ଶୁଖିଲା ହୋଇଯା'ନ୍ତି ଏବଂ ମରି ମଧ୍ୟ ଯାଆନ୍ତି ସେଥିପାଇଁ ବର୍ଷା ଗ୍ରୀଷ୍ମ ଋତୁରେ ଆମେ ତାଙ୍କ ମୂଳରେ ପାଣି ଦେବା ଆବଶ୍ୟକ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତାଙ୍କୁ ପାଣି ଦେଲେ ସେମାନେ ହୃଷ୍ଟ ପୁଷ୍ଟ ରହିବେ ଏବଂ ବର୍ଷା ଦିନରେ ଅତ୍ୟଧିକ ବର୍ଷା ଯୋଗୁ ବହୁତ ଗୁଡ଼ାଏ ଗଛ ଉପୁଡ଼ି ମଧ୍ୟ ଯାଆନ୍ତି ତାଙ୍କ ମୂଳରେ ଯଦି ଆମେ ମାଟି ଦେବା ଏବଂ ସତର୍କତା ଅବଲମ୍ବନ କରିବା ତା'ହାଲେ ବୃକ୍ଷ ଗୁଡ଼ିକ ଜୀବିତ ରହିବେ ଏବଂ ଶୀତ ଦିନରେ ଅତ୍ୟଧିକ ଶୀତ ଯୋଗୁ ବହୁତ ଗୁଡ଼ାଏ ଗଛ ସବୁ ମରି ଯାଆନ୍ତି ଏବଂ ପତ୍ର ମଧ୍ୟ କଅଁଳେ ନାହିଁ ଠିକସେ ସେଥିପାଇଁ ଆମେ ବିଭିନ୍ନ ପ୍ରକାର ସାର ଔଷଧର ଉପଯୋଗ କରିବା ଉଚିତ